କିଏ ମୋତି ମୋତିରାମ କହୁଛନ୍ତି ଡ୍ୟୁଟି କିଆଁ ଡେରି ନାଇଁ ଆଇବା ଆପଣ ହଁ କମ୍ପ୍ଲେନ୍ ଆପଣ ଜଣେ କମ୍ପ୍ଲେନ୍ ଅଛି ପିଲାମାନେ କମ୍ପ୍ଲେନ୍ କରିଛନ୍ତି ପିଲାମାନେ କମ୍ପ୍ଲେନ୍ କରୁଛନ୍ତି କି ଭଲସେ ଆପଣ କାମ କରୁଛନ୍ତି କି ନାଇଁ ଭଲସେ କାମ୍ କରୁନାଇଁ

କମ୍ପ୍ଲେନ୍ ତ କରୁଛନ୍ତି କାଣା ଅସୁବିଧା ହେଉଛି କାଣା ବୋଲି ଭଲସେ ଡ୍ୟୁଟି କରୁନାହଁ କି ପିଲାମାନେ ବି କରୁଛନ୍ତି ଆଉ ପ୍ୟାରେଣ୍ଟ୍ମାନେ ବି କରୁଛନ୍ ଭଲସେ କମ୍ପ୍ଲେନ୍ କରୁଛି ଭଲସେ କାମ ନାଇଁ କରବାର ତ ଇଏ କମ୍ପ୍ଲେନ୍ କରୁଛନ୍ତି ଆପଣ କାମ କାମକୁ ଆସିବେ କି ନାଇଁ ଦି ଦିଦି ଦୁଇ ଚାରିଦିନ ଛାଡ଼ିଦେବି ଆପଣ ତ ଆସିପାରିବେନି ସେଇଠି ବି ଡ୍ୟୁଟି ହେବ ପିଲାମାନେ କମ୍ପ୍ଲେନ୍ କରୁଛନ୍ତି ଆପଣ ଆସିପାରନ୍ତି ଜଲ୍ଦି କାମଫାମ କରୁନାହିଁ ସେ ପିଲାମାନେ କମ୍ପ୍ଲେନ୍ କରୁଛନ୍ତି ଆପଣ ଯେନ୍ତା ହଉ ଆସୁନ ଇଏ ସ୍କୁଲ୍ କାମ କରି ଆପଣ ଯେମତି ଯେମତି ହଉ ଇସ୍କୁଲ୍ କାମ କରିଆସ ଅସୁବିଧା ପଡ଼ିଲେ ଯେନ୍ତା ଆପଣଙ୍କୁ ଆସିବାକୁ ପଡ଼ିବ କାମଟା ସବୁ ରହିଯାଉଛି ନାଇଁ ହଁ ଯେତେହେଲେ ଫେସ୍ ପ୍ରେସର୍ ଦେଇ କାମ କରେଇ ଦେଉଛନ୍ତି ପ୍ରେସର୍ କମ୍ପ୍ଲେନ୍ରେ କରୁଛନ୍ତି କହୁଛନ୍ତି ନା କମ୍ପ୍ଲେନ୍ ଭଲସେ କର କାମ ନାଇଁ ଆପଣ କାମ୍ କରିବାକୁ ଇଏ ପୋଷଣ ସରିଛି କି ନାଇଁ ଆପଣ ତ ରିପୀଡ଼ରେ ଇଏ ଭଲସେ କାମ କରୁନାହିଁ ଇଏ ପିଲାମାନେ ବି ପ୍ୟାରେଣ୍ଟ୍ ପ୍ୟାରେଣ୍ଟ୍ ମାନେ ବି ତ କହୁଛନ୍ ଏନ୍ତା ବି ବହୁଛନ୍ ବି ବେଳେବେଳେ ଆପଣ ଏରିଆ ଇଆଡ଼େ ଆସିଆକୁ ଚେଷ୍ଟା କରନ୍ତ ନା